ହଁ ବାବୁ ନମସ୍କାର ଆଉ ମୁଁ ଦୋକାନରେ କାଁ ସେ ଲସ୍ରେ ଚଲୁଏ ଆଉ ତମାଜି ବୋଇଲେ ତମ ଭଲ୍ ଭାଲ୍ ସବୁ ଅଛ ନାଇଁ ହେବା ବଲେ ଦୋକାନରେ ଯଦି ଦେବା

ଆସ

ହଁ ହୁଁ

ହଁ ହୁଁ ହଁ ହଁ ହଁ ହଁ